ହଁ ମୁଁ ନୟାଗଡ଼ ଜିଲ୍ଲାର ବ୍ରଜସୁନ୍ଦରପୁର ଗ୍ରାମର କହୁଛି ଯେ ଆମ ଗ୍ରାମର ଲୋକମାନେ ଦୈନିକ ରାସ୍ତାରେ ଯିବା ଆସିବା କଲାବେଳେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏହା ଖରା ଦିନେ ବିଶେଷ କିଛି ଅସୁବିଧା ଜଣା ପଡ଼ୁନାହିଁ କିନ୍ତୁ ବର୍ଷା ଦିନେ ବହୁତ ଅସୁବିଧା ହେଉଛି କାହିଁକି ନା ଆମେ ଗ୍ରାମକୁ ଆସିବା ବେଳକୁ ହେଲେ ଆମକୁ ମାଟି ରାସ୍ତାରେ ଆସିବାକୁ ପଡ଼ିଥାଏ ଫଳରେ ବର୍ଷା ଯୋଗୁ କାଦୁଅ ଓ ଖାଲରେ ପାଣି ଜମି ରହେ ସାଇକେଲ କାଦୁଅ ଯୋଗୁ ଠିକରେ ଆସି ପାରୁନଥାନ୍ତି ଫଳରେ କେତେକ ଲୋକଙ୍କର ବହୁତ ଦୁର୍ଘଟଣାରେ ହେଲାଣି ସେଥିପାଇଁ ଲୋକମାନେ ଚାଲି ଚାଲି ବହୁତ ବାଟ ଯାଆନ୍ତି କେତେ ନେତା ଆସି ଆସି ମିଥ୍ୟା ପ୍ରତିଶୃତି ଦେଇ କିଛି ବି କାମ କରୁନାହାନ୍ତି ସେଥିପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଆମ ବ୍ରଜସୁନ୍ଦରପୁର ଗ୍ରାମର ରାସ୍ତାକୁ ରାସ୍ତାକୁ ମରାମତି କରନ୍ତୁ